ସ୍ୱାସ୍ଥ୍ୟ ବୀମା ହେଉଛି ଆମର ବିଜୁ ପଟ୍ଟନାୟକ ଯୋଉ କାର୍ଡ୍ରେ ସ୍ୱାସ୍ଥ୍ୟ ବୀମା ହେଲେ ଯାହାର ଧରା ଯୋଉ ଗୋଟେ ସ୍ତ୍ରୀ ଲୋକଙ୍କର ମହିଳାଙ୍କର ଯଦି କିଛି ଅସୁବିଧା ହେଲା ଦଶଲକ୍ଷ ଭିତରେ ସେ ତାଙ୍କର ନିଜର ସ୍ୱାସ୍ଥ୍ୟର ମାନେ ଚିକିତ୍ସା କରିପାରିବେ ଆଉ ଗୋଟେ ପୁରୁଷ ଲୋକ ପାଞ୍ଚ ହଜାର ଭିତରେ ସଏ ତାଙ୍କର ସ୍ୱାସ୍ଥ୍ୟ ବୀମାର ବୀମା ଲାଗୁ ହେଉଛି ସିଏ ସେତିକି ଭିତରେ ତାଙ୍କର ସ୍ୱାସ୍ଥ୍ୟକୁ ସେ ସେ ମାନେ ଉପକୃତ କରିପାରିବେ ଏହି ସେବା ଦ୍ୱାରା ଲୋକମାନଙ୍କର ବହୁତ ଉପକୃତ ହୋଇଛି ଏହି କାର୍ଡ୍ ଯୋଗୁଁ ସ୍ୱାସ୍ଥ୍ୟ ବୀମା କାର୍ଡ୍ ଯୋଗୁଁ ଏ ଲୋକମାନଙ୍କର ବେଶୀ ମାନେ ଆମର ଦେଶ ଦେଶ ବିଦେଶରେ ବହୁତ କିଛି ଉପକୃତ ହୋଇଛି ବିଜୁ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ରେ କାର୍ଡ୍ ଯୋଗୁଁ ଲୋକମାନେ ଯୋଉ ପଇସା ନଥିଲେ ଲୋକମାନଙ୍କର ଯୋଉ ଚିକିତ୍ସା କରିବା ପାଇଁ ଅସୁବିଧା ହେଉଥିଲା କିନ୍ତୁ ଆଜିକାଲି ଦୁନିଆରେ ଚିକିତ୍ସା ସେଇ ସ୍ୱାସ୍ଥ୍ୟ ବୀମା କାର୍ଡ୍ ଯୋଗୁଁ ବିଜୁ ପଟ୍ଟନାୟକ ସ୍ୱାସ୍ଥ୍ୟ ବୀମା କାର୍ଡ୍ ଯୋଗୁଁ ସେ ବହୁତ କିଛି ସେମାନେ ମାନେ ସ୍ୱାସ୍ଥ୍ୟ ମାନେ ସେବା ମାନେ ଟ୍ରିଟମେଣ୍ଟ ହୋଇପାରୁଛନ୍ତି ଟ୍ରିଟମେଣ୍ଟ ହୋଇପାରୁଛନ୍ତି ସେଥିପାଇଁ ମୁଁ ବେଶୀ ବିଜୁ ପଟ୍ଟନାୟକ ସ୍ୱାସ୍ଥ୍ୟକନ୍ଦ୍ର ବୀମା କାର୍ଡ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏନ ଏଚ୍ ଏନ୍ ଏଚ୍ ଏମ୍ ଏନ୍ ଆର୍ ଏଚ୍ ଏମ୍ ଏଇ ସ୍ୱାସ୍ଥ୍ୟ ଦୁଇଟା କାର୍ଡ୍ ଯୋଗୁଁ ଲୋକମାନଙ୍କର ବହୁତ ଉପକାର ହେଉଛି ଆଉ ମାନେ ଲୋକମାନେ ଏଇଟା ଯୋଗୁଁ କିଛି ଚିକିତ୍ସା ବି କରିପାରୁଛନ୍ତି ନିଜ ନିଜର